ରଶ୍ମି ଜାଣିଛୁନା ଏବେ କ'ଣ କହିଲୁ ଯେଉଁ ନୂଆ ଫିଲ୍ମଟା ରିଲିଜ୍ ହୋଇଛି ପଠାନ୍ ଜଗନ୍ନାଥ ଟକିଜ୍ ଦେଖିନୁ ଢେଙ୍କାନାଳ ମ ସେଇଠି ବର୍ତ୍ତମାନ ଚାଲିଛି ଇଭନିଂ ସୋରେ ଏଇକ୍ଷିଣା ପଡୁଛି ଜାଣିଛୁ ନା ନାହିଁ ହଁ ଢେଙ୍କାନାଳରେ ପଡ଼ିଛି ଯିବା କି ମୋର ଭାରି ଇଚ୍ଛା ହେଉଛି କାଇଁ ଦେଖିବାକୁ ଫିଲ୍ମଟା ହଁ ସତରେ ତୁ ଆସେ ଏମିତିରେ ମାମା ଛାଡିବନି ନା ଏକୁଟିଆ ଆଉ ମାମା ବି ଜାଣିଛି ତୁ ମୋର ଭଲ ସାଙ୍ଗ ବୋଲି ତୋ ସାଙ୍ଗରେ କହିଲେ ମାମା ନିହାତି ଭାବରେ ଛାଡ଼ିବ ହେଲା ତୁ ଖାଲି ଆସିକି ଖାଲି ଘରେ ଖାଲି କହିବୁ ଯେ ଆମେ ଯାଉଛୁ ଏମିତି ଗୋଟେ କାମ ଅଛି ଯାଉଛୁ ବୋଲି କହିକି ଆସିବୁ ଭାରି ଆମେ ଯିବା ଭାରି ମୁଭି ମୁଭି ଦେଖିକି ଆସିବା ଆଉ ହଁ

ଇଭନିଂ ସୋ' ଇଭନିଂ ସୋ'ରେ ନାଇଁ ସ୍କୁଟି ନେଇକି ପଳାଇବା ବହୁତ ବାଟ ହୋଇଯାଉଛି ନା ତୁ ଏକୁଟିଆ ଚଲେଇବାଟା ବି ଠିକ୍ ନୁହଁ ମୁଁ ଅଧା ବାଟ ଚଲାଇଦେବି ତୁ ଅଧା ବାଟ ବି ଚଲାଇଦେବୁ ହଁ ତୁ କାମ କରେ ଗୋଟେ ଆସିବୁ ଭାରି ଘରଠିକି ଘରେ ଖାଲି କହିଦେବୁ କହିସାରିଲା ପରେ ମୋ ସ୍କୁଟି ନେଇକି ପଳାଇବା ଆଉ ଦେଖିବା ସେଇଠି ଗୋଟେ ମୋ ସାଙ୍ଗ ଘର ଆଉ ଗୋଟେ ସାଙ୍ଗ ଘର ଅଛି ହେଲା ଯଦି ଆମେ ସେଇଠି ଆମେ ନହେଲେ ରହିଯିବା ତୋର ମୋର କାଲି ସକାଳୁ ସକାଳୁ ବାହରିକି ଆସିବା ଭାରି ଆମେ ଫାଷ୍ଟ୍ ସେଆଡ଼େ ଯିବା ଯାଇକି ତୋ ଇଣ୍ଟରଭିଉଟା ଫାଷ୍ଟ୍ ତୁ କରିଦେବୁ ହେଲା ତା'ପରେ ଇଭନିଂସୋ'ଟା ଦେଖିବା ଇଭନିଂ ସୋ' ଦେଖିବା ସେଇଠିକିନା ଯାହା କୋଲ୍ଡ୍ ଡ୍ରିଂକ୍ସ ଫୋଲଡ୍ରିଂକ୍ସ ଯାହା ଦରକାର ସେଇଟା ଖାଇବା ମୁଁ ଦେବି ହାତରୁ ହେଲା ତୁ ଟେନ୍ସନ୍ ନେନି ଦେଖିକି ତା'ପରେ ଆସିକି ବାହାର ହୋଟେଲ୍ରେ ଖାଇବା ଖାଇସାରିକି କରିବା ଆଉ ଫାଷ୍ଟ୍ ଡେ' ଫାଷ୍ଟ୍ ସୋ' ଦେଖିବାଟା ଯେଉଁ ମଜା ଅଛି ସେଇଟା ଆଉ ଆଉ କେଉଁଠି ଦେଖିବାର ନେକ୍ସଟ୍ ଟାଇମ୍ ମଜା ଅଛି କି ମଜା ନାହିଁ ନା ନା ଆମେ ଯିବା ଆଗ ଫାଷ୍ଟ୍ ସୋ' ' ଦେଖିକି ଆସିବା ତା'ପରେ ଆମେ ସମସ୍ତଙ୍କୁ କହିବା ଯେତେବେଳେ ନାଇଁ ଆମେ ଯାଇଥିଲୁ ପଠାନ୍ ସୋ' ପଠାନ୍ ଫିଲ୍ମ୍ଟା ଦେଖିଛୁ ସେଇଟା ଏମିତିଆ ଥିଲା ସେମିତିଆ ଥିଲା ସେମାନଙ୍କର ପୁଣି ଏକ୍ସସାଇଟେଡ଼୍ ହେବେ ନା ଦେଖିବା ପାଇଁ ହଁ ହଁ ଢେଙ୍କାନାଳ ଜଗନ୍ନାଥ ହଁ ତୋର ମିଟିଙ୍ଗ୍ କେତେଟାରେ ହଁ ହଁ ହଁ ମୋର ଗୋଟେ ସାଙ୍ଗଟେ ଅଛି କିନ୍ତୁ ହୋଟେଲ୍ରେ ଆମେ ଖାଇଦେବା ଫାଷ୍ଟ୍ ଖାଇସାରିକି

ହଁ ହଉ ତାକୁ ବି ସାଙ୍ଗରେ ନେଇଯିବା ମୁଁ ତାକୁ ଏବେ ଠୁ ହିଁ ଫୋନ୍ କରିକି କହିଦେଉଛି ହେଲା ଆରେ ହଁ ଆରେ ମୁଁ ତାଙ୍କ ଘରକୁ ବାଟ ଦେଖିଛି ହେଲା କେବଳ ହଁ ମୁଁ ଦେଖିଛି କେବଳ କଥା ହେଲା ଯେ କ'ଣ କହିଲୁ ଯେ ସେ ଅଛି କି ନାହିଁ ସିଏ ରହିଲେ ଗୋଟେ ସାଙ୍ଗ ସାଥିରେ ତିନି ଜଣ ଆଉ କିଛି ଜଣା ପଡ଼ିବନି ନା ଆମକୁ ହଉ ଠିକ୍ ଅଛି ତାହେଲେ

ହଁ ହଉ ତା'ହେଲେ ଠିକ୍ ଅଛି ହାଁ ଆରେ ମାମା ଆଗ ହଁ କରିବା ଦରକାର ନା ହଉ ଠିକ୍ ହଁ ହଉ ଠିକ୍ ଅଛି